ହେଲୋ ହଁ ମୋର ଘରର ଇଲେକ୍ଟ୍ରି ବାରମ୍ବାର କ'ଣ ପାଇଁ କଟୁଛି ନା ନା ପଇସା ତ ଦିଆହେଉଛି ସବୁ ମାସରେ କମ୍ପ୍ଲିଟ୍ କରାହେଉଛି ବିଲ୍ ଆସୁଛି ବିଲ୍ ପେ କରାହେଉଚି ତଥାପି ବି କରେଣ୍ଟ କ'ଣ ପାଇଁ କଟୁଛି ଆଉ ତା'ପରେ ମୋତେ କିଛି ୱେୟାରିଂ ବି କରିବାର ଥିଲା ତ କେତେ କ'ଣ ଖର୍ଚ୍ଚ ହେବ ମୋର ଦୁଇଟା ରୁମ୍ ଅଛି ଦୁଇଟା ରୁମ୍ରେ ମୋତେ ୱେୟାରିଂ କରିବାର ଥିଲା କେତେ କ'ଣ ଖର୍ଚ୍ଚ ହେବ ଆପଣଙ୍କ ଚାର୍ଜେସ୍ ଆଉ ଆପଣ ଯୋଉ ପିଲାକୁ ନେଇ ନେଇକି ଆସିବେ ତା ଚାର୍ଜେସ୍ କେତେ କ'ଣ ପଡ଼ିବ ମୋତେ ଟିକେ ଜଣେଇବେ କ'ଣ କହିଲେ ନା ନା ନା ଆପଣ ନେଇକି ଆସିବେ ନେଇକି ଆସିବେ ପିଲା ବି ନେଇକି ଆସିବେ ସାଙ୍ଗରେ ହଁ ତାର ଫାର ସବୁ ମୁଁ ନେଇ ଆସିଛି ବାକି ଯୋଉ ଯାହା ଯାହା ଲାଗିବ ଜିନିଷ ନେଇକି ଆସିବେ ଆଉ ସେସବୁ ପାଇଁକା କେତେ କ'ଣ ଚାର୍ଜେସ୍ ଲାଗିବ କ'ଣ ସେଟା ଟିକେ କହିବେ ଆଉ ଏତିକି ହଁ ବୋର୍ଡ୍ର ୱେୟାରିଂ ହେବ ଆଉ ସେ ବୋର୍ଡ୍ କ'ଣ ଖରାପ ଥିଲା ସେ ବୋର୍ଡ୍ ଟିକେ ଦେଖା ହେବ ଆଉ ଦେଖିବେ ଆଉ

ନାଇ ତଥାପି କହିଲେ ହେବନା ନହେଲେ କେମିତି ମୁଁ ଜାଣିବି ହଁ ସେକ୍ଟର ଟ୍ୱେଣ୍ଟି ପମ୍ପ୍ ହାଉସ୍ ସେଭେଣ୍ଟିନ୍ ପମ୍ପ୍ ହାଉସ୍ କହିଲାନି ଆପଣ କୋଉଠୁ ଆସିବେ କି ହୁଁ ହୁଁ ହୁଁ ନାଇ ବାବାଙ୍କ ନାଁରେ ଅଛି ମୋ ବାପାଙ୍କ ନାଁରେ ଅଛି ତ ସେଇ ହିସାବରେ ଆପଣ ମୋତେ ଟିକେ କହିଦେଲେ ବେଟର ହୋଇଥାନ୍ତା ଆଉ